ହ୍ୟାଲୋ ଏଇଟା ଆଲୋକ ଟ୍ରାନ୍ସପୋର୍ଟ ଏଜେନ୍ସିକୁ ଲାଗିଛି ହଁ ମୁଁ ଦହ୍ୟାରୁ ଦୀପାଲି କହୁଥିଲି କଣ ହୋଇଛି କାଲି ଯେଉଁ ମୁଁ ଆପଣଙ୍କଠାରୁ ମୁଁ ଗୋଟିଏ କାର୍ ବୁକ୍ କରିନଥିଲି ତ ମୁଁ କହିଥିଲିକି ସକାଳ ସାତଟାରେ ଆସିକି ପହଞ୍ଚିବା ପାଇଁ କିନ୍ତୁ କଣ ହୋଇଛି ନା ସେ ଗାଡ଼ିଟା ଏପର୍ଯ୍ୟନ୍ତ ଆଠଟା ହୋଇଗଲାଣି କିନ୍ତୁ ଏପର୍ଯ୍ୟନ୍ତ ପହଞ୍ଚିପାରିନାହିଁ ଯଦି ମୁଁ ଯଦି ଆଉ ଗୋଟିଏ ଘଣ୍ଟାରେ ବି ଯଦି ଲେଟ୍ ହୋଇଯିବ ତାହେଲେ ତ ମୁଁ ମୋର କାମ ବି ହୋଇପାରିବନି ନା ତ ମୁଁ ଭାବୁଥିଲି କି ଏ ଗାଡ଼ି ଯେଉଁ ମୁଁ ବୁକ୍ କରିନଥିଲି ତ ମୁଁ ବାତିଲ କରିଦେଉଛି ନା ଏବେ ଯଦି ଆସିବ ବି ଟିକେ ଲେଟ୍ରେ ମୁଁ ଯଦି ଲେଟ୍ରେ ବି ଯିବି ତାହେଲେ ତ ମୋ କାମ ତ କିଛି ଆଉ କିଛି ବି ହେବନି ନା ତ ସେଇଥିପାଇଁ ମୁଁ ଗାଡ଼ିଟାକୁ ବାତିଲ କରିଦେଉଛି ହେଉ ଠିକ୍ ଅଛି